ପ୍ରଥମ ଉତ୍ପାଦ ହେଉଛି ଧାନ ଧାନ ହେଉଛି ମୁଖ୍ୟ ଜିନିଷ ଜଣେ ମଣିଷ ବଞ୍ଚିବା ପାଇଁ ଖାଇବା ହେଉଛି ମୁଖ୍ୟ ଜିନିଷ ଆଉ ଆମର ସବୁଠାରୁ ମୁଖ୍ୟ ଜିନିଷ ହେଉଛି ଓଡ଼ିଶାର ହଉ କିମ୍ବା ଭାରତର ହଉ ଧାନ ହିଁ ଗୋଟିଏ ଏମିତି ଜିନିଷ ଯାହାକୁ ବହୁତ ମାତ୍ରାରେ ଉତ୍ପାଦନ କରାଯାଏ ବହୁତ ମାତ୍ରାରେ ବିକ୍ରି କରାଯାଏ ବହୁତ ମାତ୍ରାରେ ତାକୁ ହିଁ ସବୁଦିନ ଖାଆନ୍ତି ତ ଧାନ ହିଁ ଗୋଟିଏ ଏମିତି ଜିନିଷ ଯାହାକୁ ପ୍ରଥମେ ଉତ୍ପାଦନ କରାଯାଏ ଆଉ ସରକାରଙ୍କୁ ବିକ୍ରି କରି କିଛି ମାତ୍ରାରେ ପଇସା ଅର୍ଜନ କରାଯାଏ ଆଉ ସେଇଟାକୁ ମିଲିଙ୍ଗ କରି ଭଲ ଚାଉଳରେ ଏଟା କରି ବିକନ୍ତି ଟିକେ ଅଧିକା ପଇସାରେ ଏହା ହେଉଛି ଗୋଟିଏ ପ୍ରସେସ୍ ଯେଉଁଥିରେ କୃଷକମାନେ ପ୍ରତିବର୍ଷ ବର୍ଷା ମାସରେ ଚାଷ କରନ୍ତି କାହିଁକିନା ଧାନ ଚାଷ ପାଇଁ ପାଣିର ପାଣି ବହୁତ ଦରକାର ସେଇଥିପାଇଁ ଏଇ ଚାଷ ବର୍ଷା ମାସରେ ହୁଏ ତ ପ୍ରାୟ ଲୋକ ପ୍ରେଫର୍ କରନ୍ତି ଯେ ବର୍ଷା ମାସରେ ଏଇ ଚାଷ କରିବେ ଅଧିକ ମାତ୍ରାରେ ଧାନ ଚାଷ କରାଯିବ ଆଉ ଅଧିକ ମାତ୍ରାରେ କରିଲେ କିଛି ପଇସା ଅଧିକା ଉତ୍ପାଦନ ଅଧିକା ପାଇଁ ହେବ ସେଇଥିପାଇଁ ଧାନକୁ ପ୍ରାୟୋରିଟି ଦିଅନ୍ତି କି କେତେ ଶୀଘ୍ର ଭଲରେ କରିବ